ହ୍ୟାଲୋ ନମସ୍କାର ହଁ କାଣା ପରିବାର କରିଛ ଆଉ କାଣା କରିଛ ରେଟ୍ କେତେ କେତେ ରେଟ୍ କେତେ କେତେ କରିଛ

କେତେ କୁଇଣ୍ଟାଲ୍ ବାହାରବା ତୁମର ଗାଡ଼ିରେ ଆସିକି ମୁଇଁ ପଠାମି

କେତେ ଟଙ୍କା ନେବେ ଦଶ କୁଇଣ୍ଟାଲ୍ ହଁ କଲରା କଲରା କୁଇଣ୍ଟାଲ୍ କୋବି କୋବି କୁଇଣ୍ଟାଲ୍ ଆଲୁ ଦୁଇ କୁଇଣ୍ଟାଲ୍ ବାଇଗଣ ଦୁଇ କୁଇଣ୍ଟାଲ୍ ପହରଦିନ କାଣା ହେଲା

ପହରଦିନ ଦେବ ପହରଦିନ ପହରଦିନ ହେଇଥିଲେ ଠିକ୍ ହେଇ ଥିତା ରେଟ୍ ଟିକେ କମ୍ କରିବ ହଁ ରଖୁଛି